ମାଛ ଧରିବା ସମୟରେ ଖରାପ ପାଣିପାଗର ଆମେ ସମ୍ମୁଖିନ ହୋଇଛୁ ଯାହାଫଳରେ ଆମେ ପାରାଚୁଟ୍ ୱାୟାରଲେସ୍ ମାଧ୍ୟମରେ ଆମେ ଆମର ସାଥୀ ଭାଇଙ୍କୁ ବି କହିଥିଲୁ ସମୁଦ୍ର କୂଳର ପାଖାପାଖି ଆମେ ହେଇଗଲୁଣୁ ପାରାଚୁଟ୍ ମାଧ୍ୟମରେ ଆମେ ୱାୟାରଲେସ୍ ମାଧ୍ୟମରେ ଆମେ ବିପଦରୁ ଉଦ୍ଧାର ହେଇଛୁ ଆମର ସାଥୀ ଭାଇ ଥିବା କୂଳରେ ଆମେ ବିପଦରେ ମୁକ୍ତ ହେଇଛୁ